ଚାଷ କାମ ସାହାଯ୍ୟରେ ଜଳର ଗୋଟେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉତ୍ସ କାରଣ ଜଳ ହିଁ ଚାଷ କାର୍ଯ୍ୟ ପାଇଁ ଉପଯୋଗୀ ଅଟେ ଜଳ ହିଁ ଚାଷ ପାଇଁ ଉପଯୋଗୀ ଅଟେ କାରଣ ଜଳ ବିନା ଚାଷ କରିବା ଅସମ୍ଭବ ଏବଂ ଜଳ ହେତୁ ଚାଷର ରେ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଗଛର ଡେଭେଲପମେଣ୍ଟ ଗଛର ଅଗ୍ରଗତି ଗଛର ବୃଦ୍ଧି ଓ ସେଠାରେ ଗଛର ଫଳ ଫଳିବା ଉତ୍ପାଦ ହେବା ବୃଦ୍ଧି ହେବା ବିଭିନ୍ନ ପ୍ରକାର ଗଛର ଉପରେ ସହଯୋଗ ହୋଇଥାଏ ଜଳ ହେତୁ ଚାଷର ବହୁତ ଅନୁଷ୍ଠାନ ହେବ ଜଳ ବିନା ସେଥିପାଇଁ କିଛି ହୋଇପାରିବନି କାରଣ ଜଳ ହେତୁ ଚାଷ ପାଇଁ ଏକ କାରୁକାର୍ଯ୍ୟ ଅଟେ ଜଳ ପାଇଁ ସବୁକିଛି ହେଇପାରିବ ସ୍ଥାୟୀ ତଳ ଜଳ ବ୍ୟବସ୍ଥା ହେତୁ ଚାଷ ଜମିରେ ଚାଷ ଚାଷ କାରୁକାର୍ଯ୍ୟ ହେଇପାରିବ ଏବଂ ଚାଷ ପାଇଁ ଉତ୍ପାଦମାନର ଗଛ ବୃଦ୍ଧି ହୋଇ ଫଳ ଫଳ ଧରିବ ଫୁଲ ଧରିବ ଏବଂ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ହୋଇପାରିବ ବିଭିନ୍ନ ପ୍ରକାର ଗଛକୁ ବୃଦ୍ଧି ହୋଇପାରିବ ଏବଂ ଜମି ଜଳସେଚିତ ହେଲେ ମଧ୍ୟ ଗଛର ଦୃଢ଼ ହେଇପାରିବ ଗଛର ଉତ୍ପାଦମାନର ଫଳ ଶସ୍ୟ ବାହାରିବ ଏବଂ ସେଥିରେ ଔଷଧୀୟ ବୃକ୍ଷ ବାହାରିଯିବ